ବିବାହ ସମୟରେ କନ୍ୟାମାନଙ୍କୁ ଯୌତୁକ ଦେବା ତ ଆମର ପରମ୍ପରା ଅଟେ ଓ ଯୌତୁକରେ ଆମେ ଉପହାର ଦେବା ପାଇଁ ବାପା ମା' ବି ଯୌତୁକ ଦେବାକୁ ଇଚ୍ଛୁକ କାରଣ କି ଏହା ଯେ ଆମେ ଯୌତୁକରେ ଦିଆଯାଇଥାଏ ଟି ଭି ଫ୍ରିଜ୍ ବାସନକୁସନ କୁଲର୍ ଏଣ୍ଡ୍ ଏସି ସବୁ ଏଯାକ ଦିଆଯାଇଥାଏ ଅ ଓର୍ ଆମର ଯେଉଁ ଯୌତୁକରେ ବିବାହ କରାଯାଏ ଏଇଟା ଯେଉଁ ଆମର ପରମ୍ପରା ଅଟେ ଦେବାକୁ ପଡ଼ିଥାଏ ଓ ଝିଅ ତ ଝିଅ ତ ନେବାକୁ ପ୍ରସ୍ତୁତ ହୁଏ ଯୌତୁକ ଉପହାରରେ କନ୍ୟାରେ ବିବାହ କରିବା ପାଇଁ କନ୍ୟାବିବାହ ପାଇଁ ଏସବୁ ଉପହାର ନେବା ବହୁତ ଜରୁରୀ କାହିଁକିନା ତାଙ୍କର ଏଇଟା ଗୋଟେ ପରମ୍ପରା ଅଟେ ଏ ପରମ୍ପରା ପରମ୍ପରା ଅନୁସାରେ ଯୌତୁକ ନେବା ଆମ ଓଡ଼ିଶାରେ ଓଡ଼ିଶାର ଗୋଟେ ଉପହାର ଅଟେ ଏ ପ କାହିଁକିନା ଏ ଆମର ପରମ୍ପରା ହୋଇଥାଏ